ହଁ ଯିବା କିଛି ଅସୁବିଧା ନାହିଁ ଆଜ୍ଞା ହଁ ହଁ ହଁ ହଁ ଗାଡ଼ି ତ ଅଛି ସୁଡ଼ୁଲର ସୁଡ଼ୁଲୁ ସାଙ୍ଗରେ ପଳାଇବା

ହଁ ସକାଳୁ ବାହାରିବା ଆଉ

ହଁ ହଁ

ହଁ ହଁ ହଁ ଆଉ ପ୍ଲାନ୍ ଅଛି କ'ଣ ତ ନୂଆ ମନ୍ଦିର କାମ ହେଇଛି ମନ୍ଦିର ଦର୍ଶନ ଟିକେ କରିବା ନା ଯାଇନେ ବୁଲିବା ତା'ପରେ ଆମର ଏପଟେ ଦ ସମ ବୀଚ୍ ଟିକେ ବୁଲିବା ତା'ପରେ ଏପଟେ ଟାଉନ୍ ହଲ୍ ଟିକେ ବୁଲି ଏପଟେ ମେରିନ୍ ଡ୍ରାଇଭ୍ରେ ଫେରିବା ଘରକୁ ଆଉ

ହଁ ହଁ ହଁ

ହଁ ହଁ ଲେଟ୍ ନାଇଟ୍ରେ ଫେରିବା ଆଉ

ହଁ ହଁ ହଁ ହଁ ହଁ ତା'ର ନେଇଯିବା କାର୍ଟା ଆଉ

ହଁ ହଉ ଆଉ ନା ନାଇଁ ଆଉ କେହି ନାଇଁ ପାଞ୍ଚଟା ପାସ୍ ତ ଆଉ

ଆଚ୍ଛା ହଉ ଏହି ପ୍ଳାନିଙ୍ଗ୍ ରହିଲା ଆଉ

ହଁ ହଁ ହଁ